ହ୍ୟାଲୋ ହଁ ମାଝି ତୋଠୁ ଯେଉଁ ଏସିଟା ନେଇନଥିଲି କିରେ ହଁ ହଁ ହଁ ଯୋଉ ଏସିକୁ ନେଇଥିଲି ତୋଠୁ ସେଇଟା କାଇଁ କୁଲିଂ ହେଉନି ଠିକ୍ସେ ଆଉ କାଇଁ ଥଣ୍ଡା ହେଉନି ହଁ ତ କ'ଣ କରିବା ସେଇଟା କ'ଣ କହୁଛୁ ସେଇଟା ଖରାପ ପଡ଼ିଲାରେ ବହୁତ ସେଇଟା କାମ ଦଉନ ଠିକ୍ସେ ହଉ କ'ଣ କରିବା ଆଉ ନାଇଁ କାମ ଦଉନି ଠିକ୍ସେ କୁଲିଂ ହଉନି ସେଇଟା ରିପେୟାର୍ କରିବାକୁ ଦେବି ନା କ'ଣ ନାଇଁ ବହୁତ ଖରାପ ହେଲା ତ ମୁଁ ଦେଖେଇଲି ଗୋଟେ ଜାଗାକୁ କିନ୍ତୁ ସେଟା ଠିକ୍ ପଡ଼ିଲାନି ସେଇଟା ତ ନେଇଥିଲି ମୁଁ ଭଲ ପଡ଼ିଲାନି ତଠୁ ହଁ ତୋଠୁ ଭଲ ପଡ଼ିଲାନି ସେଇଟା ଆଉ କ'ଣ କରିବା ସେଟା ଠିକ୍ ଲାଗୁନି ତ ମତେ ସେଇଟା କୁଲିଂ ହେଉନି ଠିକ୍ସେ ଆଉ କାମ ମଧ୍ୟ ଦେଉନି ରିମୋଟ୍ ମଧ୍ୟ କାମ ଦେଉନି କ'ଣ କରିବା ଆଉ କ'ଣ କହୁଛୁ ମୋତେ ଆଉ

ଠିକ୍ ଅଛି ହଉ ରଖୁଚି ହେଲା